ଆମ ଗ୍ରାମରେ କ୍ରୀଡ଼ାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି ଖାଲି ଆମ ଗ୍ରାମ ନୁହେଁ ଆମ ଗ୍ରାମ ପାଖରେ ବି ଥିବା ବହୁତ ସାରା ଗ୍ରାମ ମଧ୍ୟ କ୍ରୀଡ଼ାକୁ ବହୁତ ପସନ୍ଦ କରନ୍ତି ଓ ସେମାନେ ଆମକୁ ଉତ୍ସାହିତ କରନ୍ତି ଖେଳିବା ପାଇଁ ଆମେ ଆମ ଗ୍ରାମ ପଡ଼ିଆରେ ଏକ କ୍ରିକେଟ ଟିମ ହୋଇଛି ଯେଉଁଠି ଆମେ ଅନ୍ୟ ଗ୍ରାମ ସହିତ କ୍ରିକେଟ ଖେଳିଥାଉ ଆମ କ୍ରିକେଟରେ ବହୁତ ସାରା ନିୟମ ମଧ୍ୟ ରହିଅଛି ଆମ ଗ୍ରାମର ଲୋକ ବା ଯୁବକମାନେ ସେହି ନିୟମ ମାନି ଆମେ ଖେଳିବାକୁ ପଡ଼ିଥାଏ ସେଇ ନିୟମ ଯିଏ ନମାନେ ଆମେ ପ୍ରଥମେ ତାକୁ ବୁଝାଇଥାଉ ତାପରେ ଯଦି ସିଏ ନ ମାନେ ତାକୁ ଆମେ ଆମ ଗ୍ରାମର ବଡ଼ ଲୋକ ଯଥା ଯେମିତିକି ଆମ ଗ୍ରାମାଞ୍ଚଳ ସରପଞ୍ଚ ଆଦି କୁ ବୈଠକ ଏକ କରାଇ ତାକୁ ବସାଇ ବୁଝାଇଥାଉ ଆଉ ସେକେଣ୍ଡ ଟାଇମ ଏଇ ଭୁଲ ନ କରିବା ପାଇଁ ଆମେ ତାକୁ କହିଥାଉ ସେ ଯଦି ପୁନର୍ବାର ସେଇ ଜିନିଷଟାକୁ ସେ ବାରମ୍ବାର କରିଥାଏ ତାପରେ ଆମେ ତା ନାଁରେ କେସ ଦେଇଥାଉ ଏବଂ ଆମେ ତାକୁ ଖେଳରୁ ବିସ୍ତାରିତ କରିଥାଉ ଆମ ଗ୍ରାମର ନିୟମ ମାନି ଏବଂ ଆମ କ୍ରୀଡ଼ାର ନିୟମ ମାନି ଖେଳିଲେ ଯେଉଁ ମାନେ ଖେଳନ୍ତି ସେମାନେ ହିଁ ରୁହନ୍ତି ଯେଉଁ ମାନେ ନିୟମ ନ ମାନି ଥାନ୍ତି ଆମେ ତାଙ୍କୁ ଆମ ଖେଳରୁ ଆମ କ୍ରୀଡ଼ାରୁ ଆମେ ତାଙ୍କୁ ବାହାର କରିଦେଇଥାଉ ତାହା ହିଁ ତାଙ୍କ ପାଇଁ ଗୋଟେ ବହୁତ ବଡ଼ ପନିସମେଣ୍ଟ ହୋଇଥାଏ